ଆରେ ଆଜି ଫିଲ୍ମ ଦେଖିବାକୁ ଯିବା ସେଇ ସନ୍ଧ୍ୟା ବେଳକୁ ଯିବା ଆଇନକ୍ସ ଯିବା ଆନିମଲ୍ସ୍ ପଡ଼ିଛି ଯିବା ଦେଖିବା ପାଇଁ ଟିକେଟ ପାଞ୍ଚ ଶହ ପଚାଶ ଟଙ୍କା ଆଉ କିଏ ଯିବ ଆଉ ମୁଁ ତିନି ଜଣ ଯିବୁ ଆଉ ହଁ ଗାଡ଼ି ମୁଁ ମୋ ଗାଡ଼ି ନେଇକି ଯିବି ନା ତୁ ଆସିବୁ ଗାଡ଼ି ନେଇକି ଆଉ ମୁଁ ଖାଇବାକୁ ଦେଇଦେବି ତୁ ଟିକେଟ୍ ପଇସା ଦେଇଦେବୁ ଆଉ କିଏ ଯିବ କେଉଁ ସାଙ୍ଗ ଯିବ ଫୋନ୍ କରେନା ହଁ ମୁଁ ଗାଡ଼ି ନେଇକି ଯିବି ତମ ଘର ପାଖକୁ ଆଉ ରେଡ଼ି ହେଇକି ତୁ ଥିବୁ ବାହାରିକରି ଜଲଦି ଆଉ କିଏ ଯିବ ପଚାରିକି ମୋତେ ଜଣା ଜଲଦି ଆମେ ଫିଲ୍ମ ଦେଖିବାକୁ ଗଲେ ଫିଲ୍ମ ଷ୍ଟାର୍ଟ୍ ହେବ ଛଅଟାରୁ ଛଅଟାରୁ ରାତି ଦଶଟା ଆଉ ବୁଲିବାକୁ କ'ଣ ଆଜି ଟାଇମ୍ ହେବ କାଲି ଆଡ଼କୁ ଯିବା ପା ବୁଲିବା ପାଇଁ ନହେଲେ ଯଦି ଶୀଘ୍ର ବାହରିବୁ ତ ଖାଇବା ପିଇବା ତ ସେଇଠି କରିକି ଆସିବା ରାତିରେ ଫିଲ୍ମ ଦେଖିବୁ ସେଇଠି ଖାଇବୁ ପିଇବୁ ନହେଲେ ରେଷ୍ଟୁରାଣ୍ଟରେ ଖାଇଦେବା ଆସିବା ଆଉ ତାସାଙ୍ଗକୁ ଘରକୁ ପଳାଇ ଆସିବା ଆଉ କ'ଣ ଆଉ କୁଆଡ଼େ ଯିବାର ନାହିଁ ତ ରାତି ଦଶଟା ପରେ ତୁ ଆସିବୁ ଗାଡ଼ି ନେଇକିନା ମୁଁ ଯିବି ଗାଡ଼ି ନେଇକି ତୋ ପାଖକୁ ହଉ ମୋତେ ଆସିବା ଆଗରୁ ପାଞ୍ଚ ମିନିଟ୍ ଥିବ ମୋତେ କଲ୍ କରିବୁ ସେଇ ଅନୁସାରେ ମୁଁ ରେଡ଼ି ହେଇକି ବାହାରିବି ଆଉ କେଉଁ ସାଙ୍ଗମାନେ ଯିବେ ତାଙ୍କୁ ପଚାର କେତେ ଜଣ ଯିବେ ଆଉ ଟିକେଟ୍ ବି ଆଗରୁ କରିବାକୁ ପଡ଼ିବ ନା ସେଇ ଅନୁସାରେ କହିଲେ

ହେଉ ଠିକ୍ ଅଛି ଆଉ ସେଇ ଅନୁସାରେ ସମସ୍ତଙ୍କୁ କୁହ ସେଇ ଅନୁସାରେ ସବୁ ରେଡ଼ି ହେଇକି ରହିବେ କ'ଣ କ'ଣ କରିବେ କ'ଣ ନାଇଁ ସେଇଠି ଯାଇକି ପାଞ୍ଚ ମିନିଟ୍ ଥିବ ପହଞ୍ଚିବେ ତା ଆଗକୁ କଥାବାର୍ତ୍ତା ହେବା ସବୁ ମିଳୁଛି ଆମେ ସବୁ ସବୁ ନିଜେ ଯାଇକି ସେଠି କିଣିବାକୁ ପଡ଼ିବ ଆମେ ଆମର ଫିଲ୍ମ ଦେଖିବୁ ଯେ ସେଇଠୁ ସବୁ ସପିଂ କରିକି ନେଇକି ପଳାଇବୁ ହଲ୍ ଭିତରକୁ ଉଦିତ ଶୁଭିଲାନି ପଚାରେ ଯେଝା ବାଇକ୍ରେ ଯଦି ଜଣକ ବାଇକ୍ରେ ଯଦି ଦୁଇ ଜଣ ଲେଖାଏଁ ଗଲେ ସୁବିଧା ହେବ କାର୍ରେ କ'ଣ ଏତେ ଜଣ ଯାଇହେବ ଆଠ ଦଶ ଜଣ ଗଲେ କ'ଣ ଗୋଟେ କାର୍ରେ ଯାଇ ହେବ ଆଉ କେଉଁ ଝିଅ ପିଲା ସାଙ୍ଗ ଥିବେ ତୋର ଯିବେ ନା କ'ଣ କହୁଛୁ ସେଇ ଅନୁସାରେ ପଚାରିକି କିଏ କାହାକୁ ପିକ୍ ଅପ୍ କରିବ କ'ଣ କରିବ କେଉଁଠୁ ନେବ ସେଇ ଅନୁସାରେ କଥାବାର୍ତ୍ତା ହେଇକି ମୋତେ ବୁଝିକି ଶୀଘ୍ର ଫୋନ୍ କର

ପାଞ୍ଚଟା ଆଗରୁ ବାହାରିବାକୁ ପଡ଼ିବ ଛଅଟାରୁ ଫିଲ୍ମ ଷ୍ଟାର୍ଟ ହେବ ଏଣ୍ଟ୍ରି ଆମକୁ ସାଢ଼େ ପାଞ୍ଚଟାରେ କରେଇବ ସିଏ ସେଇ ଅନୁସାରେ ଚାରିଟା ସାଢ଼େ ଚାରିଟା ଭିତରେ ଏଇଠୁ ବାହାରିବାକୁ ପଡ଼ିବ ରେଡ଼ି ହେଇକି ବାହାରିବାକୁ ପଡ଼ିବ ଆଉ କିଏ ଯିବ କ'ଣ କରିବ କେତେ ଜଣ ବୁଝିକି ମୋତେ ଫୋନ୍ ଫାନ୍ କରିକି ଟୋଟାଲ ଆଠ ଜଣ ଦଶ ଜଣ ଯିବୁ ହଉ ମୁଁ ରହୁଛି ବୁଝିକି ମୋତେ କଲ୍ କରିବୁ ମେସେଜ କରିବୁ